ଦୁଇ ଚାର ଦୁଇ ହଜାର ପନ୍ଦର ପାଞ୍ଚ ଛଅ ଦୁଇ ହଜାର ଅଠର ଛଅ ନଅ ଦୁଇ ହଜାର ଏଗାର ଚାର ଆଠ ଦୁଇ ହଜାର ପଚିଶ ଚବିଶ ଛଅ ନଅ ଦୁଇ ହଜାର ଦଶ